ମୋର ପ୍ରିୟ ଋତୁ ହେଉଛି ବର୍ଷା ଋତୁ କାରଣ ବର୍ଷା ଋତୁରେ ପାଣିର କୌଣସି ଅଭାବ ନଥାଏ ସବୁବେଳେ ବର୍ଷା ଲାଗି ରହିଥାଏ ଖରା କୋପରୁ ଲୋକମାନେ ଯେଭଳି ଭାବରେ ଅସୁବିଧା ଏବଂ ହଇରାଣ ହୋଇଥାନ୍ତି ବର୍ଷା ଦିନରେ ସେ ସମସ୍ତ ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ଲୋକମାନଙ୍କୁ ପଡ଼ିନଥାଏ ଏବଂ ସବୁବେଳେ ଜଳର ଜଳର ଆବଶ୍ୟକତା ସବୁବେଳେ ରହିଥାଏ ତେଣୁ ବର୍ଷା ମଧ୍ୟ ସବୁବେଳେ ବର୍ଷା ଋତୁରେ ହୋଇଥାଏ ଏବଂ ପରିବେଶ ମଧ୍ୟ ବହୁତ ସୁନ୍ଦର ଓ ମନଲୋଭ ଦେଖାଯାଇଥାଏ ସବୁଜମୟ ରହିଥାଏ ଏହାଛଡ଼ା ମୋତେ ସେହିଥିପାଇଁ ବର୍ଷା ଋତୁ ବହୁତ ଭଲ ଲାଗେ ଏବଂ ବର୍ଷା ଋତୁ ହେଉଛି ମୋର ପ୍ରିୟ ଋତୁ